ଆମ ସରକାର ଆମକୁ ବିଭିନ୍ନ ଗୋଷ୍ଠୀ ମାଧ୍ୟମରେ ଏବଂ ଆମର ବ୍ଲକ ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନଙ୍କୁ କୃଷି ଋଣ ପ୍ରଦାନ କରୁଛନ୍ତି ସେମାନେ ଏହି ଋଣ ନେଇ ଉପକୃତ ହେଉଛନ୍ତି ଏବଂ ସବୁ ଗ୍ରାମାଞ୍ଚଳ ଲୋକମାନେ ସାର ବିହନ କୃଷିଯନ୍ତ୍ରପାତି ମଧ୍ୟ କିଣିଛନ୍ତି ତା'ଉପରେ ବି ଆମର ସବସିଡ଼ି ବି ଅଛି ରହୁଛି ତା ଉପରେ ସବସିଡ଼ି ରହୁଛି ଏବଂ ତାର ଯେଉଁ ଲୋକ ଚାହୁଁଛି ଆଣିବା ପାଇଁ ସିଏ ନିଜେ ବି ତାକୁ ଆଣିପାରୁଛି